ହଁ କ'ଣ କରୁଛ କ'ଣ କରୁଛ ଓହୋ ଏବେ ଗୋଟେ ଗୀତ ରିଲିଜ୍ ହେବାର ଥିଲା ତ ଆସିପାରିବ କି ଓ ହୋ ସେଇଥିପାଇଁ କଲ କରିଥିଲି ଏଇ ଗଣେଶ ପୂଜା ଉପଲକ୍ଷେ ହୁଁ ଆଗରୁ ଥରେ କରିଥିଲି ରିସିଭ୍ କଲ ନାହିଁ ହୁଁ ହୁଁ ହୁଁ ଆଉ କିଏରେ ଆଉ କିଏ ଆଡ଼େ ଭଲ କଣ୍ଠ ଶିଳ୍ପୀ ଅଛନ୍ତି ଆ ଓହୋ ଏଠିକାର ଅଛନ୍ତି ଯେ ସେମାନେ ତାଙ୍କ ନମ୍ବର ତ ଲାଗୁନି ହଁ ତା'ହେଲେ କ'ଣ କରୁଛ ଓ ହ ହ ଏଇଟା ଗଣେଶ ପୂଜା ଉପଲକ୍ଷେ ଅଛି ତ ଯେମିତି ମାର୍କେଟରେ ଭଲ ଇଏ ହେବ ସେଇ ପ୍ରକାର ଗୀତ ଗୀତ ମାନେ ହଁ ଦେଖିଦେବି ତାପରେ ଇଏ କରିଦେଲେ ହେବ ଗୁଡ଼ା ମାର୍କେଟରେ ଭଲ ଇଏ ହେବ ସେଇ ଗୀତଟା ଟିକେ ମୋତେ ନାଁ ଦେଇଦେବ ମୁଇଁ ଇଆଡ଼ୁ ଇଏ କରିଦେବି ତାପରେ ତୁମେ କହିବ ହଉ ଆଉସବୁ ଭଲ ତ ହଁ ହଉ ହଉ କ'ଣ କହୁଛ କୁହ ଗୀତଟା ଲେଖିକରି ନେଇକରି ଆସିଥିବ ପ୍ରାକ୍ଟିସ୍ ଟିକେ ଭଲ ଭାବରେ କରିଥିବ

ହଁ ସେଥିପାଇଁ କଲ୍ କରିଥିଲି ଆଉ ହଁ ଗ୍ରାହକକୁ ଯେମିତି ମନ ଛୁଇଁବ ସେ ପ୍ରକାର ଗୀତଟା ଟିକେ ହଁ ଗଣେଶ ପୂଜା ଉପଲକ୍ଷେ ଯୋଉଟା ବେଶୀ ହିଟ୍ ହେବ ନୂଆ ଗୀତ ଯୋଉଟା ବାହାରିଛି ସେ ପ୍ରକାର ଗୀତଟା ଇଏ ପ୍ରାକ୍ଟିସ୍ କରିକିନା ସୁପର ହିଟ୍ ହଁ ହେବ ସେ ବି ସେତେବେଳେ ଆସିଥିବ ହଁ ଆଉ କ'ଣ ସେ ମଝିରେ ଯୋଉ ତୁମ ପାଖରେ ଯୋଉ ଥିଲେ ସେମାନେ ଅଛନ୍ତି ନାଇଁ କି ସେ ଗୀତିକାର ମାନେ ଆମର ପାଖରେ ଥିଲେ ଏବେ ତ ନାହିଁ ନା ଚାଲିଗଲେଣି ନହେଲେ ତୁମକୁ ମୁଁ କଲ୍ କରିନଥାନ୍ତି ହଁ ହଁ ହଁ ଭଲ ଭାବରେ ପ୍ରାକ୍ଟିସ୍ କରିକିନା ସେଠି ତ ଲେଖି କରିକିନା ଆସିଥିବ ହଁ କରିବି କଲ୍ ଲାଗିଲା ନାହିଁ କାଲି ବି କଲି ଆଜି ବି କଲି ହଁ